ମୋ ବଗିଚାରେ କାମ କରିବା ଭିତରେ ମୋତେ ବହୁତ ଅସୁବିଧା ଘଟିଅଛି କାରଣ ଗୋଟିଏ ଏକରେ ହେଲା ମଶା ଗଛରେ ସମ୍ବାଳ ପୋକ ବିଭିନ୍ନ ପ୍ରକାର ହେବା ଦ୍ଵାରା ହାତର କିଛି ସମସ୍ୟା ଥାଏ ଦେହ ମଧ୍ୟ ଫଳି ଯାଇଥାଏ ତଥାପି ତାକୁ ନମାନି ମୁଁ ସେ କାମ କରିବାକୁ ଆଗେଇ ଯାଏ ଗଛରେ ଇଏ ବହୁତ କିଛି ପୋକ ଜୋକ ଥାନ୍ତି ତା ଡାଳ ଆଗିଲାର ମାନେ ଫୁଲ ଫୁଟେନି ତାକୁ ଭାଙ୍ଗିବା ତାକୁ ଓ ତା ଅଗ ଭାଙ୍ଗି ଦେଇ କରି ସେ କେମିତି ନୂଆ ପତ୍ର ପକାଇ କଁଅଳିବ ସେଥି ମଧ୍ୟ ଚେଷ୍ଟା କରୁଅଛୁ